ହ୍ୟାଲୋ କିଏ ଆଲୋକ କହୁଥିଲୁ କିରେ ଆରେ ତୋ ନାଁରେ କ'ଣ ସବୁବେଳେ କମ୍ପ୍ଲେନ୍ ଟାଇମ୍ ଟେବୁଲ୍ ଆସିକି ପହଞ୍ଚୁନୁ ଠିକ୍ ସମୟରେ ଆସିକି ପହଞ୍ଚୁନୁ ତା'ପରେ କଂସାବାସନଗୁଡା ଠିକ୍ରେ ମଜାମଜି କରୁନୁ ବୋଲି କମ୍ପ୍ଲେନ୍ ଆସିଛି ତୋ ନାଁରେ ବାବୁଆଣୀ ମୋତେ କହିଛନ୍ତି ଆରେ ଠିକ୍ ଠିକ୍ ସମୟରେ ଯଦି ଆସୁଛୁ ତା'ହେଲେ ଅଭିଯୋଗ କାହିଁକି ଆସୁଛି ବାବୁଆଣୀ କ'ଣ ପାଇଁ କହୁଛନ୍ତି ସେ କହୁଛନ୍ତି ଠିକ୍ ସମୟରେ ତୁ ଆସୁନୁ କଂସାବାସନ ପଡ଼ି ରହୁଛି ଯେଉଁଟାକି ଯତ୍ଦ୍ୱାରାକି ରୋଷେଇ କଲେ ତାଙ୍କୁ ଡେରି ଅସୁବିଧା ହେଉଛି ତୁ ବି ରୋଷେଇ ହେଲା ବେଳକୁ ଆସୁନୁ କ'ଣ ଅସୁବିଧା ହେଉଛି କୁହ ନାଇଁ ତୁ ଯାହା କରୁଛୁ କର ଟାଇମ୍ରେ ଆସିକି ଟିକିଏ ପହଞ୍ଚ ଠିକ୍ ସମୟରେ ପହଞ୍ଚିଲେ ରୋଷେଇବାସଗୁଡ଼ା ଠିକ୍ରେ ହବ ଯେଉଁଟାକି ବାବୁଆଣୀ ତୋ ଉପରେ ଖୁସି ହେବେ ତା'ପରେ ମୁଁ ପୁଣି ତୋ ନାଁରେ ଅଭିଯୋଗ ଶୁଣିଲି ଆମର ଯେଉଁ ଫୁଲ ବଗିଚା ଅଛି ସେଥିରେ ତୁ ଟାଇମ୍ରେ କିଛି ପାଣି ଦେଉନୁ ଯଦ୍ୱାରାକି ଗଛଗୁଡ଼ା ସବୁ ମରିଲାଣି ଆରେ ଆଲୋକ ଆଉ ଶୁଣୁଛି ତୁ ଘର ବି ସଫାସୁତୁରା କରୁନୁ ଝାଡୁ ମାରୁନୁ ପୋଛାପୋଛି କରୁନୁ ଏଇଟାବି ତୋ ନାଁରେ ଅଭିଯୋଗ ତୋ ନାଁରେ ତ ସବୁ ଅଭିଯୋଗ ଆସୁଛି କ'ଣ କରିବା ତଥାପି ସମୟ ଦେଖି ତୁ କର ତୋ ନାଁରେ ଯେମିତି ଅଭିଯୋଗ ନ ଆସେ ଯଦି ଚାହୁଁଚୁ ଅଧିକା କିଛି ପଇସା ଦେବା ପାଇଁ ପଇସା ଦେବା ପାଇଁ ମୁଁ ରାଜି ଅଛି କିନ୍ତୁ ତୁ ମୋର ଟାଇମ୍ ଟେବୁଲ୍ରେ ଆସେ ସମସ୍ତଙ୍କ କାମ ଠିକ୍ ଟାଇମ୍ରେ ଯାଉଛୁ କିନ୍ତୁ ମୋ ଜାଗା ଘରକୁ ଆସିଲା ବେଳକୁ ତୋର କାଇଁ ଅସୁବିଧା ହେଉଛି ଆଉ ତା'ପରେ ରଙ୍ଗ ବି ମରା ହେବ ରଙ୍ଗ ଛାଡ଼ିଗଲାଣି କାଲି ଆମର ଲୋକ ଆସିବାର ଅଛନ୍ତି ଆମ ଘରକୁ ବନ୍ଧୁ ତେଣୁ ଟାଇମ୍ରେ ଟିକିଏ ଆସି ପହଞ୍ଚିବୁ ଏଗୁଡା ରଙ୍ଗ କରିବୁ ଝଡ଼ାଝଡ଼ି କରିବୁ ପରିଷ୍କାର ପରିଚ୍ଛନ୍ନ ଟିକିଏ ରଖିବୁ ନାଇଁ ନାଇଁ ଭଲ ତୋର ଭଲ ଜିନିଷକୁ ଆଣିବୁ ନା ଆଉ କ'ଣ ସେ ଇଏ ଆଣିବୁ ଭଲ ଜିନିଷ ଆଣିକି ମାରିବୁ ତେଣୁ ଯାହା କରୁଛୁ କର ଟାଇମ୍ ଟେବୁଲ୍ରେ ଆସିକି ପହଞ୍ଚିବୁ ଠିକ୍ ସମୟରେ ଆସିକି ପହଞ୍ଚିକି ରୋଷେଇ ଫୋସେଇ କରିବୁ କାଲି ଝଡ଼ା ମାନେ ଚାରିପଟେ ଝଡ଼ାଝଡ଼ି କାଲି କରିବୁ କାଲି ଆମ ଘରକୁ ବନ୍ଧୁ ଲୋକ ଆସୁଛନ୍ତି ହେଲା ତେଣୁ ଯାହା ବି ହେଲେ ତୁ ସମୟରେ ଆସିକି ପହଞ୍ଚିବୁ ତୁ ତଳଗୁଡ଼ା ଫ୍ଲୋର୍ଗୁଡ଼ା ପୁରା ପରିଷ୍କାର ରହିବ ହେଲା ଫିନାଇଲ୍ ଫିନାଇଲ୍ କରିବୁ ବାହାରେ ଯେଉଁ ଅଗଣାରେ ଯେଉଁ ଅଳିଆଗୁଡ଼ା ଅଛି ଆଗରେ ଗଦା ହୋଇଛି ସେଗୁଡ଼ା ବି ତୁ ଫୋପାଡ଼ିନୁ ସେଗୁଡ଼ା ତୁରନ୍ତ କାଲି ଆଜି ସନ୍ଧ୍ୟା ଭିତରେ ତୁ ଫୋପାଡ଼ିକି ସଫାକରିବୁ ଆସିକି ହଁ ହୋଉ ଆଗଟା ସଫାକରିକି ଝାଡ଼ି ଝୁଡ଼ିକି ପରିଷ୍କାର କରିବୁ ଆଉ ଆରେ ଯେଉଁ ସୋଫା ଅଛି ଜାଣିଛୁ ନା ଯେଉଁ ସୋଫା ଅଛି ସୋଫାଗୁଡ଼ାକୁ ଟିକିଏ ଝଡ଼ା ଝଡ଼ି କରିକି ତାକୁ ପକେଇଦେବୁ ତା'ର ଗଦି ଫଦିଗୁଡ଼ା ପକେଇ ତାକୁ ଟିକିଏ ୱାସ୍ କରିଦେବୁ ସଫା କରିଦେବୁ ହେଲା କିନ୍ତୁ ଯେମିତି ତୋ କାମରେ ଆଉ ଖିଲାପି ନ ହୁଏ ତୋ ନାଁରେ ଯେମିତି ମୁଁ କମ୍ପ୍ଲେନ୍ ନ ଶୁଣେ ନାଇଁ ଯଦି ଦରକାର ପଡ଼େ ତୋ ଦରମା ଆଉ କିଛି ବଢ଼େଇ ଦେବା ଅସୁବିଧା ହେଉଛି ଯଦି କିଛି ପଇସା ନେବୁ ସେଥିପାଇଁ କିଛି ଅସୁବିଧା ନାଇଁ କିନ୍ତୁ ତୁ ଟାଇମ୍ ହଁ କୁହ ହଉ ଠିକ୍ ଅଛି ତତେ ଦରମା ବଢ଼େଇବି କିନ୍ତୁ ତୁ ଟାଇମ୍ ଟେବୁଲ୍ରେ ଆସି କାମ କରିବୁ ତୋ ନାଁରେ ଯେମିତି କିଛି ମୁଁ ନ ଶୁଣେ ତୋ ନାଁରେ କୌଣସି ପ୍ରକାରେ ଅଭିଯୋଗ ମୁଁ ଯେମତି ଶୁଣେ ହେଲା ହଉ ରହୁଛି